କେନ୍ଦ୍ରାପଡ଼ା ଜିଲ୍ଲା ଆମର କେନ୍ଦ୍ରାପଡ଼ା ଯେଉଁ କନ୍ଦରାସୁରକୁ ମାରିକିରି ଆମର କେନ୍ଦ୍ରପଡ଼ା ଜିଲ୍ଲା ଭଳି ଉପାର୍ଜନ ହେଇଛି କେନ୍ଦ୍ରପଡ଼ା ଜିଲ୍ଲାରେ ପ୍ରଭୁ ଭଗବାନ ତୁଳସୀକ୍ଷେତ୍ର ଆମର ଇଚ୍ଛାପୁରୁ ତୁଳସୀକ୍ଷେତ୍ରରେ ଜଗନ୍ନାଥ ସୁଭଦ୍ରା ବଳଭଦ୍ରଙ୍କର ପୂଜାଅର୍ଚ୍ଚନା ସେଠାରେ ବହୁତ ପର୍ବପର୍ବାଣି ରଥଯାତ୍ରା ବିଭିନ୍ନ ବାହୁଡ଼ା ଲୋକ ସମାଗମ ଅଧିକ ହୁଅନ୍ତି ଦର୍ଶନ କରନ୍ତି ସଂକ୍ରାନ୍ତି ବିଭିନ୍ନ ସ୍ଥାନରେ ଆସି ଲୋକ ବହୁତ ଯୋଗଦାନ ଦେଇ ପ୍ରଭୁଙ୍କୁ ଦର୍ଶନ କରନ୍ତି ଆଉ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାରେ ବହୁତ ପର୍ବପର୍ବାଣି ଆମେ ପାଳନ କରୁ ଓ ବାଲିଯାତ୍ରା ଠାରୁ ଏବଂ ଆମର ଯେଉଁ ହୋଲି ବିଭିନ୍ନ ପର୍ବପର୍ବାଣି ଆମେ ପାଳନ କରୁ କନ୍ଦରାସୁରକୁ ମାରିକିରି ଆମର କେନ୍ଦ୍ରାପଡ଼ା ବୋଲି ଉପାଧି ହୋଇରହିଛି କେନ୍ଦ୍ରାପଡ଼ାର ବଳଦେବଜୀଉଙ୍କ ପୀଠରେ ବହୁତ ଲୋକ ସମାଗମ ହୁଅନ୍ତି ଏବଂ ଆମର କେନ୍ଦ୍ରାପଡ଼ା ଜିଲ୍ଲାରେ ସୁବିଧା ଅନେକ ସବୁ ଲୋକ ମେଡ଼ିକାଲ୍ ଫେଡ଼ିକାଲ୍ ବିଭିନ୍ନ ପ୍ରକାର ଏମିତି ଥିବାରୁ ଲୋକମାନେ ସୁବିଧା ପାଆନ୍ତି ସେଠାରେ ଆସି ଉପସ୍ଥିତ ହୁଅନ୍ତି ଆମର କେନ୍ଦ୍ରାପଡ଼ା ଜିଲ୍ଲାରେ ଜିଲ୍ଲାର ଯେଉଁ ଇଚ୍ଛାପୁରୁ ବଳଦେବଜୀଉଙ୍କ ଆମର ଦର୍ଶନ କରିବାକୁ ଅଧିକ ଲୋକ ବହୁତ ବହୁତ ଦୂରାନ୍ତ ଦୂରାଦୂରାନ୍ତରୁ ଆସି ସେଠାରେ ରହନ୍ତି ଏବଂ ପ୍ରଭୁଙ୍କୁ ଦର୍ଶନ କରନ୍ତି ରାହାସ ଲୀଳା ବି ହୁଏ ପ୍ରଭୁଙ୍କର ଯେଉଁ ପ୍ରଭୁ ବି ତାଙ୍କର ଚନ୍ଦନ ପୋଖରୀରେ ଭଗବାନଙ୍କର ଯେଉଁ ଚାପ ଖେଳା ହୁଏ ଲକ୍ଷ୍ମୀ କି ଆସି ସେଥେରେ ଚାପ ଖେଳନ୍ତି ଜଗନ୍ନାଥଙ୍କ ଏଇଠି ବହୁତ ଆମର ବଳଦେବଜୀଉଙ୍କ ପାଖରେ ପୁରୀ ପୁରୀରେ ହେଉଛି ଶ୍ରୀକ୍ଷେତ୍ର ଏଇଠି ତୁଳସୀକ୍ଷେତ୍ର ବୋଲି ସମସ୍ତେ ଆସି ଏଠାରେ ଯୋଗଦାନ ସବୁ କରନ୍ତି ବହୁତ ପର୍ବପର୍ବାଣିରେ ନାଚଗୀତ ବିଭିନ୍ନ ପ୍ରକାର ହୁଏ ସେମାନେ ଏଠାରେ ଉପସ୍ଥିତ ହୁଅନ୍ତି ପଞ୍ଚୁକ ମାସରେ ପ୍ରଭୁଙ୍କର ଯେଉଁ ଏ ପଞ୍ଚୁକ ମାସରେ ସମସ୍ତେ ଲୋକ ସଂକ୍ରାନ୍ତିରେ ବିଭିନ୍ନ ପର୍ବପର୍ବାଣି ଇଛାପୁରୁ ଆମର ବଳଦେବଜୀଉ ପାଖରେ ସମସ୍ତେ ଆସି ନାମ ସଂକୀର୍ତ୍ତନ ମଧ୍ୟ କରନ୍ତି ଏହାକୁ କେନ୍ଦ୍ରପଡ଼ା ଜିଲ୍ଲା କନ୍ଦରାସୁର ମରାହେଇ କନ୍ଦରାସୁରଙ୍କୁ ମାରିଥିବାରୁ ତାଙ୍କର ତୁଳସୀକ୍ଷେତ୍ର ଭାବେ ପ୍ରଭୁ ଭଗବାନ କେନ୍ଦ୍ରାପଡ଼ା ଜିଲ୍ଲା କୁହାଯାଇଛି